ହଁ ସ୍ଵଚ୍ଛ ଭାରତ ଅଭିଯାନ ଏବେ ଅନେକ ପରିମାଣରେ ସଫଳ ମଧ୍ୟ ହେଇପାରିଛି ଯାହାକି ମୁଁ ମୋ ନିଜ ଅନୁଭୂତିରୁ କହୁଛି ଆମ ପଞ୍ଚାୟତରେ ଷୋହଳ ସତରଟି ୱାର୍ଡ଼ ଅଛି ସବୁ ୱାର୍ଡ଼ରେ ଆମେ ପ ଭଲ୍ୟୁଣ୍ଟର୍ ରହି ସବୁ ୱାର୍ଡ଼ରେ ଏ ଗଡ଼ିଆ ପୋଖରୀଠୁଁ ନେଇ ଏ ବନ୍ଧ ଏହି ଗଛ ଲଗାଇବା ଆଉ ପଞ୍ଚାୟତ ପୋଖରୀ କ୍ଲବମାନଙ୍କରେ ଏ ସବୁ କାର୍ଯ୍ୟକ୍ରମମାନ ଆମେ କରିଥାଉ କେଉଁଠି ଘାସକୁଟା ଅଳିଆ ଆବର୍ଜନା ଅଛି ତାକୁ ସଫା କରିବା ଗଛ ଲଗାଇବା ଦଳ ଗଡ଼ିଆରୁ ଦଳ ସଫା କରି ପାଣିକୁ ସଫା ରଖିବା ଏହିପରି କାର୍ଯ୍ୟକ୍ରମ ମାନ ସବୁ ଆମେ କରିଛୁ ଆମ ଆଖ ପାଖ ଅଞ୍ଚଳରେ ଆମ ପଞ୍ଚାୟତକୁ ଛାଡ଼ି ଅଲଗା ପଞ୍ଚାୟତରେ ମଧ୍ୟ ଏ କାର୍ଯ୍ୟକ୍ରମ ମାନ ଚାଲୁ ରହିଛି ଆଉ ଏଥିରେ ବହୁତ ପ୍ରକାର ଉପକାର ମଧ୍ୟ ହେଉଛି ଏହି ଅଳିଆ ଆବର୍ଜନା ସଫା ହେଇଯାଉଛି ସେଥିପା ସଫା ହେଇଯିବା ଦ୍ଵାରା ମଶା ମାଛି ଙ୍କ ଦାଉରୁ ଆମେ ରକ୍ଷା ପାଇ ପାରୁଛୁ ଯେମିତି କି ମଶାଙ୍କ ମାଛିଙ୍କ ଦ୍ଵାରା ରୋଗ ହେଉଛି ଆମକୁ ମ୍ୟାଲେରିଆ ଡେଙ୍ଗୁ ଭଳି ମାରାତ୍ମକ ରୋଗରୁ ଆମେ ରକ୍ଷା ପାଇପାରୁଛୁ ଆଉ ଗଛ ଲଗେଇବା ଦ୍ଵାରା ପରିବେଶ ପ୍ରଦୂଷଣ ହେଇପାରୁନାହିଁ ପରିବେଶ ପରିବେଶକୁ ପ୍ରଦୂଷଣ ମୁକ୍ତ କରିପାରୁଛୁ ଗଛ ଲଗାଇବା ଦ୍ଵାରା ଆମର ବି ଅମ୍ଳଜାନ ଆମକୁ ବହୁତ ପରିମାଣରେ ମିଳିପାରୁଛି ଆଉ ଅସୁବିଧା କିଛି ନାହିଁ ତେଣୁ ଗଛ ଲଗାଉଛୁ ଚାରିଆଡ଼ ସଫାସୁତରା ରଖୁଛୁ ମଶା ମାଛି ହେଇପାରୁନାହାନ୍ତି ଆଉ ବିଶେଷେ କରିକି ଆମର ଅଞ୍ଚଳରେ ରାସ୍ତାଘାଟ ଟିକେ ମରାମତ ଦରକାର କରୁଛି କାହିଁକି ନା ରାସ୍ତା ଘାଟ ବହୁତ ଦିନ ହେଲାଣି ହେଲାଣି ତେଣୁ ଏ ସବୁ ଭାଙ୍ଗିରୁଜି ଗଲାଣି ଖଣ୍ଡିଆ ଖାବରା ହେଇଗଲାଣି ତେଣୁ ତା'ର ଟିକେ ମରାମତ କରିଲେ ଆମେ ବିଶେଷ ଭାବରେ ଉପକୃତ ହେଇପାରିବୁ